ପଶୁପାଳନରେ ସାଧାରଣତଃ ଗାଈ ଛେଳି ମେଣ୍ଢା କୁକୁଡ଼ା ଆଦିଙ୍କୁ ଗୃହପାଳିତ ପଶୁ ଭାବେ ପାଳନ କରାଯାଏ ମୋ ମତରେ ଏକାଧିକ ପଶୁମାନଙ୍କୁ ପାଳିବା ସାଧାରଣତଃ ଲାଭପ୍ରଦାୟକ ହେଇଥାଏ ଯେଉଁଥିରେ କି ଆର୍ଥିକ ସହାୟତା ସହିତ ଖାଦ୍ୟର ମଧ୍ୟ ଅଭାବଟା ମେଣ୍ଟି ଥାଏ ପ୍ରାୟତଃ କିଛି ଅଂଶ ଜାଗା ଆମେ ଯଦି ରଖିବା ତ ସେଥିମଧ୍ୟରେ ଅନେକ ଗୁଡ଼ିଏ ପଶୁପାଳନ କରିହିବ ପଶୁପାଳନରେ ଲିପ୍ତ ହେବା ପାଇଁ ଆପଣଙ୍କୁ ଜଣେ ଉନ୍ନତ ପଶୁପାଳକ ହେବାକୁ ପଡ଼ିବ ଯେମିତିକି ସେମାନଙ୍କ ଯତ୍ନ ସେମାନଙ୍କ ପରିଷ୍କାର ପରିଚ୍ଛନ୍ନତା ଓ ସେମାନଙ୍କ ଶରୀରର ସୁରକ୍ଷା କରିବା ପାଇଁ ଆପଣଙ୍କୁ ସଦାସର୍ବଦା ଯତ୍ନବାନ୍ ହେବାକୁ ପଡ଼ିବ ଏହା ଆମ୍ଭକୁ ଆୟର ଉତ୍ସ ପ୍ରଦାନ କରିଥାଏ ଯେପରିକି ଗାଈର କ୍ଷୀର ଗାଈର ଗୋବର କୁକୁଡ଼ାର ମାଂସ ଛେଳିର ମାଂସ ମେଣ୍ଢାର ମାଂସ ମେଣ୍ଢାର ଲୋମ ଆଦି ବିଭିନ୍ନ ଉପାୟରେ ଆମେ ଅର୍ଥ ଉପାର୍ଜନ କରିପାରୁ ଗାଈ କ୍ଷୀରରେ ସାଧାରଣତଃ ଘର ଚଳିବା ସହିତ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ କରିପାରନ୍ତି ଗାଈ କ୍ଷୀର ମାଧ୍ୟମରେ ଛେଳି ଆଉ ମେଣ୍ଢା କୁକୁଡ଼ା ଆଦିଙ୍କ ମାଂସ ସାଧାରଣତଃ ଭୋଜନ ଆକାରରେ ଗ୍ରହଣ କରନ୍ତି ତେଣୁ ମୋ ମତରେ ଏକାଧିକ ଗୃହପାଳିତ ପଶୁମାନଙ୍କୁ ପାଳିବା ସଦାସର୍ବଦା ଲାଭପ୍ରଦାୟକ ହୋଇଥାଏ